ହ୍ୟାଲୋ ହଁ ମଙ୍ଗଳ ଫୁଡ଼୍ରୁ କହୁଥିଲେ କି ଆଜ୍ଞା ଆଜ୍ଞା ମୁଁ ଗୋଟେ ଅର୍ଡ଼ର୍ କରିଥିଲି ସେଥିରେ ମୋର ଥିଲା ଆଳୁ ଭଜା ଏବଂ ଫୁଲ କୋବି ଭଜା ଡାଲି ଏବଂ ତା ସହିତ ଆମର ଖଟା ଏବଂ ଭାତ ଏବଂ ପାମ୍ପଡ଼୍ କିନ୍ତୁ ମୋତେ ସେଥିରୁ ଭାତ ଏବଂ ଆଳୁ ଭଜା ଏବଂ ମିଳିଛି ଆଉକିଛି ମିଳିପାରି ନାଇଁ ତେଣୁକରି ମୋର ଅର୍ଡ଼ର୍ ଟା ହଁ ଆଜ୍ଞା ମୋତେ ଖାଲି ଦୁଇଟା ଆଇଟମ୍ ମିଳିଛି ଯଉଟା ହେଉଛି ଭାତ ଏବଂ ଆଳୁ ଭଜା ତ ମୋତେ ମୋର ଦୟାକରି ମୋର ବାକି ହଁ ଆଜ୍ଞା ମୋର ବାକି ଯଉ ଆଇଟମ୍ ଟା କେତେବେଳ ଭିତରେ ମିଳିବ ନାଇ ନାଇ ଆପଣଙ୍କର ଡେରିଫେରି ପାଇଁ ମୋତେ ଖାଲି ଦୁଇଟା ଆଇଟମ୍ ଦେଇକି ଗଲେ ଯେହେତୁ ମୁଁ ଏଇସବୁ ଜିନିଷ ମଗେଇଥିଲି ତ ମୋତେ ଦୟାକରି ଏଇଟା ମୋତେ ଆଣିକି ଦିଅନ୍ତୁ କେତେ ସମୟ ଭିତରେ ଆଣିକି ଦେବେ କଣ ମୋତେ ପୁଣି ପେମେଣ୍ଟ କରିବାକୁ ପଡ଼ିବ କି ନାହିଁ ଆଚ୍ଛା ଧନ୍ୟବାଦ ମୋର ଆଡ୍ରେସ୍ ହେଉଛି ଭଦ୍ରକ ଟ୍ରାଫିକ୍ ଛକ ଗଉଡ଼ ଲାଇନ୍ କ୍ଵାଟର୍ ନମ୍ବର୍ ଏକତିରିଶ ଆଜ୍ଞା ଆଜ୍ଞା ମୋର ବାକି ଆଇଟମ୍ ଅଧଘଣ୍ଟା ରେ ପହଞ୍ଚେଇ ଦେବେ ଆଜ୍ଞା ଧନ୍ୟବାଦ